ଆମ ରାଜ୍ୟ ଓଡ଼ିଶାର ମୁଖ୍ୟ ଭାଷା ହେଉଛି ଓଡ଼ିଆ ଭାଷା ସାଧାରଣତଃ ଗ୍ରାମାଞ୍ଚଳଠାରୁ ନେଇକି ସହରାଞ୍ଚଳ ମଧ୍ୟ ସେମାନେ ତ ସମସ୍ତେ ଓଡ଼ିଆ ଭାଷାଭାଷିରେ କଥା ହୁଅନ୍ତି ଏବଂ ଆମ ଓଡ଼ିଆ ଭାଷାର ଏକ ଉପଭାଷା ଅଛି ଯାହାକୁ ଆମେ ସମ୍ବଲପୁରୀ ଭାଷା କହିଥାଉ ଯାହାକି ଏକମାତ୍ର ଆମ ଓଡ଼ିଆ ଭାଷାର ଉପଭାଷା ଅଟେ ସାଧାରଣତଃ ସମ୍ବଲପୁର ଜିଲ୍ଲା କିମ୍ବା ପୂର୍ବ ଓଡ଼ିଶାର ଲୋକମାନେ ସେମାନେ ତ ସମ୍ବଲପୁରୀ ଭାଷାକୁ କଥୋପକଥନ ବା ସାଧାରଣତଃ ତାଙ୍କ ଅଞ୍ଚଳର ଲୋକମାନେ କଥାବାର୍ତ୍ତା ହୋଇଥାନ୍ତି ଓ ସେହି ଭାଷାକୁ ଆମ ଅଲଗା ଅଞ୍ଚଳର ଲୋକ ଯେପରି ଆମେ କହିପାରିବା ଖୋର୍ଦ୍ଧା ଅଞ୍ଚଳର ଲୋକ ହୁଅନ୍ତୁ କିମ୍ବା ସେ କଟକ ଅଞ୍ଚଳର ଲୋକ ହୁଅନ୍ତୁ ବହୁତ କମ୍ ବୁଝିଥାଉ ସମ୍ପୂର୍ଣ୍ଣ ଭାବେ ବୁଝି ନପାରିଲେ ମଧ୍ୟ ଆମେ ବୁଝିପାରିଥାଉ ସେମାନେ କ'ଣ କହୁଛନ୍ତି ଏବଂ ସମ୍ବଲପୁରୀ ଭାଷା ଏକ ମଧୁର ଭାଷା ଯେମିତି ଆମ ଓଡ଼ିଆ ଭାଷା ଯେମିତି ସରଳ ସୁନ୍ଦର ଏବଂ ମଧୁର ଥାଏ ସମସ୍ତଙ୍କୁ ପ୍ରୀତିକର ଲାଗେ ଏବଂ ଓଡ଼ିଆ ଭାଷାର ଲିପି ସାଧାରଣତଃ ଭାବରେ ଗୋଲାକାର ଲିପି ଏବଂ ଅଧିକାଂଶ ଲୋକମାନେ ଓଡ଼ିଶା ବାସିନ୍ଦା ଓଡ଼ିଆ ଭାଷା ଉପରେ ଗୁରୁତ୍ଵ ଦିଅନ୍ତି ବହୁତ କମ୍ ଲୋକମାନେ ଅନ୍ୟ ଭାଷାକୁ ପସନ୍ଦ କରିବା ସହିତ ଓଡ଼ିଆ ଭାଷା ତା'ସହିତ ଆମ ଉପଭାଷା ସମ୍ବଲପୁରୀ ଭାଷାକୁ ସମସ୍ତେ ଭଲ ପାଇଥାନ୍ତି ଏହିପରି ଓଡ଼ିଆ ଭାଷା ଏବଂ ଆମର ଉପଭାଷା ଯେଉଁ ସମ୍ବଲପୁରୀ ଭାଷାକୁ ଭିନ୍ନ ଭିନ୍ନ ହୋଇଥାଏ